ହଁ ହ୍ୟାଲୋ ହ୍ୟାଲୋ ଆଚ୍ଛା ଆପଣ କିଏ କହୁଥିଲେ କି ଚିହ୍ନିପାରିଲିନି ହଁ ହଁ ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା ହଁ ହଁ ହଁ ଜଏନ୍ କରିବାର ଥିଲା ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କ ସ୍କୁଲଟା କେତେଟାରେ ଓପନ ହେଉଛି ଆଚ୍ଛା ତ ମୁଁ ନଅଟା ବେଳୁ ପଳେଇଆସିବି ହଁ ହଁ ହଁ ଆଜ୍ଞା ଆଜ୍ଞା ମୋତେ ଆମ ଘରୁ ବାହାରିବା ପାଇଁ ମୋତେ ଗୋଟେ ଦୁଇ ଘଣ୍ଟା ଲାଗିବ ଆଜ୍ଞା ମୋର ଘର ଏଇଠୁ ଗୋଟେ ଆଠ ଦଶ କିଲୋମିଟର ହେବ ହଁ ଆଜ୍ଞା ମୁଁ ତ ସେଇଟା ଜାଣିନି ଆପଣଙ୍କ ସ୍କୁଲରେ କ'ଣ ରହିବା ପାଇଁ କିଛି ବନ୍ଦୋବସ୍ତ ଅଛିକି ମୁଁ କାହିଁକିନା ମୁଁ ମୋର ଫ୍ୟାମିଲିକୁ ଧରିକି ଆସିଥାନ୍ତି ତ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଉ ତା'ହେଲେ ମୁଁ ଡେଲି ଯିବା ଆସିବା ହେବି ଆଉ ହଁ

ଆଚ୍ଛା ଆଚ୍ଛା ଆଚ୍ଛା ମୁଁ ଏଇ ଯେଉଁ ଆମର ଗଭର୍ଣ୍ଣମେଣ୍ଟ ସ୍କୁଲରେ ଥିଲି ସାଇ ବିଦ୍ୟା ମନ୍ଦିର କ'ଣ କହିଲେ ଆଜ୍ଞା ସେଇଠି ମୁଁ ଗୋଟେ ହେବ ଦଶ ବର୍ଷ ରହିଲି ହଁ ହଁ ଜାଣିଛି ସାର୍ ଆଜ୍ଞା ସବୁ ଝାଡ଼ୁ କରିବା ପୋଛାପୋଛି ସବୁ କରିବା ପ୍ଲସ୍ ଆମ ଛୁଆମାନଙ୍କୁ ସମ୍ଭାଳିବା ସବୁ ଜାଣିଛି ଆଜ୍ଞା ହଁ ହଁ ହଁ ହଁ ହଁ ସବୁ ଜାଣିଛି ଆଜ୍ଞା ଆଜ୍ଞା ମୋର ଯେଉଁ ମୁଁ ନଅଟା ବେଳେ ଆସିବି ଦଶଟାରେ ଷ୍ଟାର୍ଟ୍ ହେବ ତ ମୁଁ ରିଟର୍ନ କେତେବେଳେ ହେବି ଆଚ୍ଛା ହଉ ଆଜ୍ଞା ଠିକ୍ ଅଛି ହଁ ହଁ ହଁ ହଉ ହଉ ଆଜ୍ଞା ଠିକ୍ ଅଛି ଆଜ୍ଞା ହଁ

ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଦଶମ ଯାଏଁ ପଢ଼ିଥିଲି ଆଜ୍ଞା ହଁ ହଁ ଆଜ୍ଞା ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଜ୍ଞା ଦେଖାଇଦେବି ମୁଁ ପାଠ ଭଲ ମଧ୍ୟ ଦେଖାଇଦେବି ହଁ ହଁ ଆଜ୍ଞା ଠିକ୍ ଅଛି